ମୁଁ ଚିତ୍ରକଳାମାନଙ୍କୁ ବେଶୀ ବେଶୀ ଭଲ ପାଇଥାଏ କଣ ପାଇଁ ଅନେକ ପ୍ରଭୁଙ୍କର ଚିତ୍ର କଳାକାର ମଧ୍ୟ ଆମ ଓଡ଼ିଶାରେ ରହିଛନ୍ତି ଯେମିତିକି ଆମ ଗାଁରେ ମଧ୍ୟ ଚିତ୍ର କଳାକାରମାନେ ମଧ୍ୟ ରହୁଛନ୍ତି ଓ ଦ୍ରୁତ ଭାବରେ ବିଚାର କରିବାରେ କିଛି ଆହ୍ୱାନ ମଧ୍ୟ ହେଇଯାଉଛି ଓ ଭଲ ଭଲ ଚିତ୍ରକାର ମଧ୍ୟ ସୁନ୍ଦର ସୁନ୍ଦର କରିକିନା ଚିତ୍ର ଆଙ୍କୁଛନ୍ତି ଓ ଚିତ୍ର କଳକାର ଆମ ଅଞ୍ଚଳରେ ଦଶରୁ ପନ୍ଦର ଜଣ ଚିତ୍ର କଳକାର ଅଛନ୍ତି ଓ ଅନେକ ଅନେକ ଜାଗାରେ ସେମାନେ ଚିତ୍ର ମଧ୍ୟ କରି ଯାଉଛନ୍ତି ସେଥିମଧ୍ୟରୁ ତାଙ୍କ ରୋଜଗାର ମଧ୍ୟ ହେଉ ହେଇଯାଉଛି ଓ ଭଗବାନଙ୍କ ଚିତ୍ର ମଧ୍ୟ ଆାଙ୍କିଛନ୍ତି ଓ ମଧ୍ୟ ପାଉଛନ୍ତି ଓ ଲୋକ ପୂଜା ଅର୍ଚ୍ଚନା ବି କରୁଛନ୍ତି ବୃତ୍ତି ଭାବରେ ଗ୍ରହଣ ମୁଁ ଚାହିଁଥାଏ